ମୋ ଧର୍ମ ମୋ ଓଡ଼ିଆ ଧର୍ମ ମୋ ସନାତନ ଧର୍ମ ମୋତେ ସମାଜ ସେବାରେ ବହୁତ ଶିକ୍ଷା ଦିଏ ଏବଂ ଆଗକୁ ବି ମଧ୍ୟ ଦେଉଥିବ ଆମ ଏହି ଧର୍ମରେ ଶିଖାଯାଏ କି କେମିତି ଲକ୍ଷ ଲୋକମାନଙ୍କ ସହିତ ମୋତେ ଆଜି ପର୍ଯ୍ୟନ୍ତ ଶଖାଇ ଦିଏ କେମିତି ଲୋକମାନଙ୍କ ସହିତ ପ୍ରିୟ ଭାବେ ସ୍ନେହ ଯତ୍ନ ସହିତ ପ୍ରେମ ସହିତ କଥା ହେବାରୁ ବ୍ୟବହାର ଶି ବ୍ୟବହାର ଦେବାରୁ ଏବଂ ବହୁତ ଗୋଷ୍ଠୀରେ ସେବା କରିବାରୁ ଏବଂ ଆମ ଧର୍ମରେ କୌଣସି ଲୋକ ଛୋଟ ବଡ଼ ନୁହେଁ ସମସ୍ତେ ଆମ ଭାଇ ଭଉଣୀ ଗୋଟିଏ ସମାନର